ମୁଁ ପିକ୍ନିକ୍ ଛୁଟି ପାଇଁ ପାହାଡ଼ ଅଞ୍ଚଳରେ ଯାଏ କାରଣ ପାହାଡ଼ ଅଞ୍ଚଳରେ ମୋତେ ଭଲ ଲାଗେ ସମସ୍ତଙ୍କୁ ବି ଭଲ ଲାଗେ ପାହାଡ଼ ଅଞ୍ଚଲରେ କାରଣ ପାହାଡ଼ ଅଞ୍ଚଳରେ ବହୁତ ଥଣ୍ଡା ପବନ ଆସେ ସେଠି ସାଇଡ଼୍ରେେ ନାଲା ପୋଖରୀ ନଦୀ ଏସବୁ ଜିନିଷ ଥାଏ ଓ ସେଠି ବହୁତ ଜିନିଷ ଦେଖି ହୁଏ ବଡ଼ ବଡ଼ ଗଛ ମାଙ୍କଡ଼ ଏସବୁ ଜିନିଷ ଆଉ କ'ଣ କ'ଣ ଜିନିଷ ସବୁ ପଶୁ ପକ୍ଷୀ ବହୁତ ପଶୁ ପକ୍ଷୀ ପର୍ବତ ଏସବୁ ଜିନିଷ ଦେଖି ହୁଏ ସେଥିପାଇଁ ଆମେ ସମସ୍ତେ ସାଙ୍ଗ ସହିତ ମିଶିକରି ପିକ୍ନିକ୍ କରିବା ପାହାଡ଼ ଅଞ୍ଚଲରେ କାରଣ ପାହାଡ଼ ଅଞ୍ଚଳରେ ଗୋଟେ ମଜା ଲାଗୁଛି ସେଇଠି ଖାଇଲେ କି କ'ଣ କିଛି ଅସୁବିଧା ହେବ ନାହିଁ କାରଣ ସେଠି ଆମେ ସମସ୍ତେ ମିିଶି ଯିବା ବହୁତ ଆନନ୍ଦ ହୁଏ ଖୁସି ଲାଗେ ଓ ସେଠି କିଛି ଅସୁବିଧାରେ ପଡ଼ିବ ନାହିଁ ସେଥିପାଇଁ ସବୁବେଳେ ପାହାଡ଼ ଅଞ୍ଚଲରେ ଛୁଟି ନେଇକରି ପିକ୍ନିକ୍ ଛୁଟି ନେଇକରି ପାହାଡ଼ ଅଞ୍ଚଳରେ ଛୁଟି କଟେଇବା ପାଇଁ ଯିବା ଉଚିତ୍ ପିକ୍ନିକ୍ କରିବା ପାହାଡ଼ ଅଞ୍ଚଲରେ କାରଣ ପିକ୍ନିକ୍ ପାହାଡ଼ ଅଞ୍ଚଳରେ ବହୁତ ଭଲ ହୋଇଯାଏ ସେଠି ରୋଷେଇ କରିବାକୁ ବି କିଛି ଅସୁବିଧା ମାନେ ମେ ସେଠି କାଠ ଅଛି ଏସବୁ ଜିନିଷ ଅଛି କାଠ କ କାଠଟିଏ କମ୍ ନେଇକଲେ ସେଇଠାରୁ କାଠଟିଏ ନେଇକରି ଖ ରୋଷେଇ କରିବା ରୋଷେଇଟି କ'ଣ ଅଛି ପୋଖରୀ ଅଛି ନଦୀ ଅଛି ନାଲ ଅଛି ସେଇଠି ସବୁ ଅଛି ସେଇଠି ପାହାଡ଼ ଯେଉଁ ସେଠି ମଧ୍ୟ କରି ଗାଧୋଇବା ସବୁକିଛୁ କରିବାକୁ ବହୁତ ମଜା ଲାଗେ ସେଥିପାଇଁ ସବୁବେଲେ ପିକ୍ନିକ୍ ପାହାଡ଼ ଅଞ୍ଚଲରେ କରିବା କୁ ମୋତେ ଭଲ ଲାଗେ ସେଥିପାଇଁ ମୁଁ ସବୁବେଳେ ସାଙ୍ଗସାଥି ସହିତ ପିକନିକ୍ ପାହାଡ଼ ଅଞ୍ଚଳରେ କରୁଚୁ ଓ ପିକନିକ୍ ଛୁଟିରେ ମୁଁ ପାହାଡ଼ ଅଞ୍ଚଲରେ ସବୁବେଳେ ଯାଉଛି ସେଥିପାଇଁ ମୋତେ ପାହାଡ଼ ଅଞ୍ଚଳ ସବୁଠାରୁ ଭଲ ଲାଗେ ଆଉ ସେଠି ବହୁତ ମଜା ହୁଏ ଆଉ ସେଠି ବୁଲିବାର ବି ଜାଗା ଥାଏ କ'ଣ କ'ଣ ଜିନିଷ ଯେଉଁ ସବୁ ଜିନିଷ କେବେ ଦେଖିଲି ସେସବୁ ଜିନିଷ ଦେଖିବାକୁ ହେଲେ ସେଥିପାଇଁ ଆମେ ସବୁ ସେଠି ଯାଇକରି ପିକନିକ୍ କରୁଛୁ କାରଣ ସେଠି ପିକନିକ୍ କଲେ ଆମକୁ ବହୁତ ରକମର ଜିନିଷ୍ ଦେଖି ହୁଏ ବହୁତ ରକମର ଜିନିଷ କାରଣ ସେଠି ସେଠି କିଛି ଜିନିଷ ମଜାର ମଜାର ହୁଏ ସେଠି ଆମେ ଡ଼୍ୟାନ୍ସ କରୁଛୁ ଘରଠୁ ବକ୍ସ ନେଇକରି ସେଠି ଲଗେଇକରି ଡ଼୍ୟାନ୍ସ କରୁଛୁ ଆନନ୍ଦ କରୁଛୁ ସବୁକିଛି ଆମେ ସେଇଠି ଯାଇକରି କରୁଛି